ଶୀତ ଋତୁ ଚାଲିଥିବାରୁ ଘରକୁ ଗୋଟେ ଥାଇଲାଣ୍ଡ୍ ମଡ଼େଲ୍ର ଗିଜର୍ ଆଣିଥିଲି ଆଉ ସେ ଗିଜର୍ରେ ଭଲ ପାଣି ଗରମ ହେଉଛି ଆ ବାପା ମାଆଙ୍କ ଗାଧେଇବା ପାଇଁ ବହୁତ ସୁବିଧା ହେଉଛି ତା ସହିତ ଆଗରୁ ଯେଉଁ ସମସ୍ୟା ଥିଲା ଯେମିତି ଶୀତ ଦିନେ ଗାଧେଇବାକୁ ଆମେ ହଇରାଣ ହଉଥିଲୁ ଆଉ ଥଣ୍ଡା ପାଣିରେ ଥଣ୍ଡା ଧରୁଥିଲା ତ ଆମେ ଗରମ ପାଣିରେ ଗାଧେଇବା ଦ୍ୱାରା ଆମେ ଉପକୃତ ହେଉଛୁ ଥାଇଲାଣ୍ଡ୍ ମଡ଼େଲ୍ର ଗିଜର୍ଟା ଆମକୁ ବହୁତ ଉପକୃତ ହେଉଛୁ ଯାହାଦ୍ୱାରା କି ଆମେ ଘରେ ଆମକୁ ଆଉ କୌଣସି ଜ୍ୱର ଥଣ୍ଡା ହଉନାହିଁ ଗିଜର୍ର ଆବଶ୍ୟକତା ଅନୁଭବ କରି ଆମେ ଗ୍ରିଜର୍ଟା କିଣିଥିଲୁ ବ୍ରଶ କରିବା ବେଳେ ମୁହଁ ଧୋଇିବା ବେଳେ ମଧ୍ୟ ଆମେ ଗ୍ରୀିଜର୍ର ଗରମ ପାଣି ବ୍ୟବହାର କରୁଛୁ ଯାହାଦ୍ୱାରା କିି ଆମକୁ ମାନେ ଥଣ୍ଡାଜନିତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁନାହିଁ